ହ୍ୟାଲୋ ଦିପକ୍ ରେଷ୍ଟୁରାଣ୍ଟ ଲାଗିଛି କି ହଁ ଆଜ୍ଞା ମୁଁ ରଞ୍ଜିତା କହୁଥିଲି ଦହ୍ୟାରୁ ମୋର କିଛି ଖାଇବାର ମୋର ମଗା ମଗାଇବାର ଥିଲା ତ କଣ କଣ ସବୁ ମିଳୁଛି କି ସବୁ ମିଳୁଛି ହେଉ ହେଉ ଠିକ୍ ଅଛି ଆଚ୍ଛା ଦହି ପଖାଳ ପ୍ଲେଟ କେତେ ନେଉଛନ୍ତି କଣ ଏତେ ରେଟ୍ ଶହେ କୋଡ଼ିଏ ଆଉ ଶାଗ ଭଜା ଚାଳିଶ ପନିର ଅଶୀ ହେଉ ହେଉ ଠିକ ଅଛି ଆଉ ମୋତେ ଦହି ପଖାଳ ଗୋଟେ ପ୍ଲେଟ ଦେବେ ଆଉ ତା ସହିତ ଶାଗ ଭଜା ଗୋଟେ ପ୍ଲେଟ ଦେବେ ଆଉ ପନିର ଗୋଟେ ପ୍ଲେଟ ଦେବେ ଆଉ କୁକୁଡ଼ା ମାଂସ ଗୋଟେ ପ୍ଲେଟ ଦେବେ ଆଜ୍ଞା ମିଶିକି କେତେ ହେଉଛି କି ସବୁ ଏତେ ଟଙ୍କା ଟିକେ କମ କରୁନାହାନ୍ତି ତିନି ଶହ କୋଡ଼ିଏ ଟିକେ ଅଧିକା ହୋଇଯାଉଛି ନା ସେଥିପାଇଁ କହୁଥିଲି ଟିକେ କମ କରନ୍ତୁ ହେଉ କମ କରି ହେବନି ହେଉ ହେଉ ଠିକ ଅଛି ହେଉ ଆପଣଙ୍କ ପିଲା ଆସିଲେ ମୁଁ ଅର୍ଡ଼ରଟା ପଠାଇ ଦିଅନ୍ ରଖନ୍ତୁ ଆପଣଙ୍କ ପିଲା ଆସିଲେ ମୁଁ ଏଠି ତାଙ୍କୁ ପଇସା ଦେଇଦେବି ମୁଁ ଟିକେ ଭୋକିଲା ଅଛି ନା ମୋତେ ଟିକେ ଏଗାରଟାରେ ସମୟରେ ପଠାଇଦେବେ ହେଉ ହେଉ ଠିକ ଅଛି ଧନ୍ୟବାଦ